ସାଧାରଣତଃ ଆମ ବାଲେଶ୍ୱରରେ ଇତିହାସ କହିଲେ ବହୁତ କିଛି ଅଛି ଏମିତିରେ ବି ଇତିହାସ ହେଉଛି ଆମ ବାଲେଶ୍ୱରରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଏବଂ ସେଠାରେ ବହୁତ ପ୍ରକାରର ଯୁଦ୍ଧ ବିମାନ କୌଶଳ ଗୁଡ଼ିକୁ ପରୀକ୍ଷଣ କରାଯାଏ ଆଗରୁ ଏମିତି କିଛି ବି ସେତେ ନଥିଲା ଏବେ ବହୁତ କିଛି ଯୁଦ୍ଧ ବିମାନ ଗୁଡ଼ିକ ପରୀକ୍ଷଣ କରାଯାଉଛି ତା ସହିତ ଆମ ବାଲେଶ୍ୱର ଜିଲ୍ଲାରେ ରାସ୍ତା ଘାଟରେ ବହୁତ କିଛି ପରିବର୍ତ୍ତନ ହୋଇଛି ଆଗରୁ ଯେମିତି ରାସ୍ତା ଘାଟ ବହୁତ ପୁରୁଣା ଥିଲା ଏବେ ବଡ଼ ବଡ଼ ରାସ୍ତା ଏନ୍ ଏଚ୍ ଭଳି ହୋଇଛି ବହୁତ କିଛି ବହୁତ କିଛିରେ ପରିବର୍ତ୍ତନ ଘଟିଛି ତା ସହିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ବହୁତ ପୁରୁଣା ଏବେ ସରକାର ତାକୁ ବହୁତ ପ୍ରକାରର ସୁବିଧା ସୁଯୋଗ ଦେଇ ସେ ଗୁଡ଼ିକୁ ବିକଶିତ କରିବାରେ ସକ୍ଷମ ହୋଇଛି ଏବଂ ଆମ ବାଲେଶ୍ୱର ଜିଲ୍ଲାରେ ରାସ୍ତା ଘାଟ ଏବଂ ଗ୍ରାମ ପଞ୍ଚାୟତରେ ବହୁତ କିଛି ଉନ୍ନତି ହୋଇଛି ତାହା ସହିତ ରାସ୍ତାର ଉନ୍ନତି ସହିତ ଗ୍ରାମର ଉନ୍ନତି ଏବଂ ଗ୍ରାମର ଉନ୍ନତି ସହିତ ଆମ ବାଲେଶ୍ୱର ଜିଲ୍ଲାର ଉନ୍ନତି ଏହା ଇତିହାସ ହିଁ ବାଲେଶ୍ୱର ଜିଲ୍ଲାର